ହେଲୋ ହେଲୋ ହଁ ଶାମୁକା କିରେ ଆମପାଣି ଆମପାଣି ବୁଲିବାକୁ ଯିବା କି ହଁ ହଁ ଆଉ ସମସ୍ତେ ବି କହୁଛନ୍ତି ଯେ ଆମପାଣିରେ ଗୋଟେ ଭଲ ଜାଗା ଅଛି ବୋଲି ଆଉ ଶୁଣେ ମିଶିକି ଯିବା ସେଠିକାର ପରିବେଶ ବହୁତ ଭଲ ବୋଲି ସମସ୍ତେ କହୁଛନ୍ତି ଆମେ ବି ଟିକେ ବୁଲିକି ଆସିବା ଆଉରି କ'ଣ କ'ଣ ସବୁ ଦେଖିବା ସମସ୍ତେ ତ ଯାଇକି ଆସି ଆସି ସାରିଲେଣି ଆଉ ଆମେ ବି ଥରେ ଦୁଇଥର ତ କେବେ ବି ଯାଇନୁ ନା ଥରେ ଯାଇକି ଆମେ ବି ବୁଲିକି ଆସିବା କ'ଣ କହୁଛୁ ହଁ ଆଉ ଭଲ ପ୍ଲେସ୍ ଯାକ ବି ଅଛି ସେଠିକାର ପରିବେଶ ବି ଭଲ ବୋଲି କହୁଛନ୍ତି ସମସ୍ତେ ଆହୁରି ସେଠି ଆହୁରି ଅଲଗା ବି କ'ଣ ଦେଖିବାକୁ ମିଳିବ ବୋଲି ଭାବୁଛି ମୁଁ ବି ଆଉ ଯାଇକି ଦେଖିକି ଆସିବା ଆଉ ହଁ ହଁ ତୁ ଗୋଟେ କାମ କରୁନୁ ସାଙ୍ଗ ସାଥିମାନଙ୍କୁ କହୁନୁ କାହା କାହାକୁ ଆଉ ସମସ୍ତେ ମିଶିକି ବୁଲିକି ଆସିବା ମଜା କରିବା ସେଠିକି ଯାଇନୁ ଆଉ ବେଶି ଦିନ ହୋଇଗଲାଣି ହଁ ସେଠିକାର ପରିବେଶ କେମିତି ସେଠିକାର ଲୋକମାନେ କେମିତି ସେଇ ବିଷୟରେ ବି ଆମକୁ ଜାଣିବା ପାଇଁ ମିଳିବ ସତ ନା ନାଇଁ ହଁ ହଁ ଆଉ ତୁ ଜାଣିଛୁ କି ନାଇଁ ସେଇଠି ସମସ୍ତେ ସେଠି ଗୋଟେ କି ଜାଗା ଗୋଟେ ଅଛି ତା ନାଁ ତ ମୋର ମନେ ପଡୁନି ସେଠିକି ଯାଇକି ସମସ୍ତେ କହୁଛନ୍ତି କି ସେଠି ଭଲ ପ୍ଲେସ୍ ଅଛି ତୁମେ ଯଦି ଯିବ ସେ ଜାଗାରେ ନିଶ୍ଚୟ ଯିବ ବୋଲି କହୁଛନ୍ତି ସମସ୍ତେ ସେଠିକି ଯିବା ପରା ହଁ ହଁ ହଁ ଯେ ତୁ ଗୋଟେ କାମ କରୁନୁ ଆଉ କିଏ ଯଦି ଯିବେ ତାଙ୍କୁ କହୁନୁ ସେ ଦେଖିଥିଲେ ତାଙ୍କ ସହିତ ମିଶିକି ଯିବା

ହଁ ହଁ ହଁ ହଁ ଏଗଜାମ୍ ବି ପାଖେଇ ଆସିଲାଣି ନା ଏଗଜାମ୍ରେ ମଧ୍ୟ ଲେଖିପାରିବା କ'ଣ କ'ଣ ଦେଖିକି ଆସିଲୁ ସେଇ ବିଷୟରେ ଲେଖିପାରିବା ସବୁ ଆଉ ନିଜେ ତ ଦେଖିକି ଆସିଥିବା ନା ସେଥିପାଇଁ ସେ ବିଷୟରେ ଆଉ କ'ଣ ପ୍ରବନ୍ଧ ଲେଖିପାରିବା ନାଇଁନା କ'ଣ କହୁଛୁ ଲେଖିପାରିବା ହଁ ହଁ ହଉ ମିଶିକି ଯିବା ତୁ କହିବୁ ହେଲା ଯେବେ ଯିବା ବୋଲି କହିବୁ ସେଦିନ ମୋତେ କଲ୍ କରିବୁ ତାପରେ ମିଶିକି ଯିବା ଆଉ ଭଲ ଜାଗା ବୋଲି କହୁଛନ୍ତି ତ ସମସ୍ତେ ଦେଖିବା ଆଉ ମଜା କରିକି ଆସିବା ଆଉ କ'ଣ କହୁଛୁ ହଉ ହଉ ହଉ ରହିଲି ତାହେଲେ